ଓଡ଼ିଶାର ତିରିଶ ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ୟତମ ଯେଉଁ ଜଲ୍ଲାରେ ଶତକଡ଼ା ସେଭେଣ୍ଟି ଏଇଟ୍ ପରସେଣ୍ଟ୍ ଲୋକ କୃଷି ଉପରେ ନିର୍ଭର କରିଥାଆନ୍ତି ବଞ୍ଚିବା ବଢ଼ିବାର ମୁଖ୍ୟ ଉତ୍ସ କୃଷି କୃଷିକୁ ଛାଡ଼ି କେନ୍ଦ୍ରାପଡ଼ା ଜିଲ୍ଲାର ଅଠସ୍ତରୀ ପରସେଣ୍ଟ୍ ଲୋକ ବଞ୍ଚିବା ଅସମ୍ଭବ କୃଷି ଉପରେ ନିର୍ଭର କରି ଚାଷୀମାନେ ତାଙ୍କର ଜୀବିକା ନିର୍ବାହ କରନ୍ତି କୃଷି ଉପରେ ନିର୍ଭର କରି ସେମାନଙ୍କର ପିଲାମାନଙ୍କୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ନେଇସାରିଥାନ୍ତି କୃଷିକୁ ଛାଡ଼ି କେନ୍ଦ୍ରାପଡ଼ା ଜିଲ୍ଲା ବଞ୍ଚିବା ଅସମ୍ଭବ